ଦେଖନ୍ତୁ ଯେମିତିକି ଆଗରେ ଆମର ଗାଁରେ ଲୋକମାନେ ସମସ୍ତେ ଯାତ୍ରା ନାଟକ ଛୋଟ ଛୋଟ ପୂଜା ଏସବୁକୁ ଉପଭୋଗ କରି ବହୁତ ଆନନ୍ଦ ନଉଥିଲେ ଏବେ କି ଯେମିତି ସମସ୍ତଙ୍କର ଘରେ ଟିଭି ସମସ୍ତଙ୍କର ପାଖରେ ହାତରେ ମୋବାଇଲ୍ ଏସବୁକୁ ସମସ୍ତେ ନିଜର ମନୋରଞ୍ଜନ ଖୁସି ବନାଇ ଦେଇଛି ଆଉ ଯେମିତିକି ବାହାରେ ଆମର ମାନେ ବୁଲିକି ଦେଖିବା ପାଇଁ ପୁରୀ ଜଗନ୍ନାଥ ମନ୍ଦିର ଦିଲ୍ଲୀ ଇଣ୍ଡିଆ ଗେଟ୍ ତାଜମହଲ ଆମର ରାମ ମନ୍ଦିର ଏସବୁକୁ ଦେଖିବାକୁ ଲୋକମାନେ ବହୁତ ଲୋକପ୍ରିୟ ଉତ୍ସିତ ଅଛନ୍ତି ଏସବୁ ଗୁଡ଼ିକ ସମସ୍ତଙ୍କୁ ବହୁତ ପସନ୍ଦ ଏବଂ ଏସବୁ ବୁଲିକ ଦେଖାଇବା ପାଇଁ ସମସ୍ତଙ୍କର ଉତ୍ସୁକ ଆନନ୍ଦ ଖୁସି ଅଛନ୍ତି